ହଁ ଚିତ୍ତରଞ୍ଜନ କୁହ କେଉଁ କେଉଁ କାମ ଅଛି ଆପଣଙ୍କ ଦୃଷ୍ଟିରେ ଶୁଣନ୍ତୁ ପିଏମିଜିବିରେ ଆମର ସେ କାମଟା ଟିକେ ବର୍ଷା କମିଲେ ସେ କାମଟା ହେବ ଆଉ ସେଟା କାମଟା କରିବାକୁ ଚେଷ୍ଟା କରୁଛୁ ଆମେ ସମସ୍ତେ କିନ୍ତୁ ଯେଉଁ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ କହିକି ସରପଞ୍ଚଙ୍କୁ ବ୍ଲକରେ କହିକି ଆପଣଙ୍କୁ ସେହିଟା ବ୍ୟବସ୍ଥା କରାଉଛି ଆଉ କଣ କହୁଛନ୍ତି ଏହି ବର୍ଷ ବର୍ଷା ଦିନରେ କରିବା ଆଉ ବର୍ଷା ଦିନ ସରିଯାଉ ଆଉ ଏଥରକ କରିବା ଆଉ ପୋଖରୀ କାମ ଶୁଣନ୍ତୁ ପୋଖରୀଟା ଆଜ୍ଞା ଆଦର୍ଶ ପୋଖରୀ କରିବା ଏ ବର୍ଷ ତା ପରେ ସ୍କୁଲର ପାଣି ମରାମତି ପାଇଁ ଆମର ଫାଇଭ୍ ଫାଇଭ୍ ଟି ଆସୁଛି ଯେଉଁ ଫାଇଭ୍ ଟି ସ୍କୁଲ ସେହିଟା ହାଇସ୍କୁଲ ଗୁଡ଼ାକ ଫାଇଭ୍ ଟି ସ୍କୁଲ କରିବାକୁ ଆମେ ଚେଷ୍ଟା କରୁଛୁ ଅଲରେଡ଼ି ୱାର୍କର ଅର୍ଡ଼ର ଆସିଯାଇଛି ତୁମର ବର୍ଷା ଟିକେ କମିଲେ ଆରମ୍ଭ ହେବ ଆଉ ଫାଇଭ୍ ଟି ସ୍କୁଲ ହେବ ଆଉ କଣ କହିଲେ କମିଟି ସେଣ୍ଟର୍ଟା ଯିବାକୁ ପଡ଼ିବ ଯିବାକୁ ପଡ଼ିକି ଯାଇଁକି ବୁଝାବୁଝି କରି କଥାବାର୍ତ୍ତା କରି ଲୋକମାନଙ୍କ ସହିତ କମିଟି ସେଣ୍ଟର୍ ଗୋଟିଏ କରିବା ସମସ୍ତେ ଯେମିତି ଦେଖ ଭାଲ ଭଲକି କରିବେ ନିଜ ଗାଁ କାମ ନିଜେ ଭଲକି କେମିତି କରିବେ ଆମେ ସେହିଟା କଥାବାର୍ତ୍ତା ହେବା ହଁ ଆଜ୍ଞା କହିଛି କହିଛି ଯେଉଁ ଏଜୁକେଶନ୍ର ଯେଉଁ ଜେ ଇ ଅଛନ୍ତି ତାଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇଛି ତୁରନ୍ତ ସେ ଲୋକ ପଠାଇକି ପାଣିଟା ବ୍ୟବସ୍ଥା କରିବେ ପାଣି ବିନା ତ ବଞ୍ଚି ପାରିବେନି ହେଟି ଲୋକ ନା ସେହିଥିପାଇଁ ତାଙ୍କୁ କହିଛି ସେ ତୁରନ୍ତ ଲୋକ ପଠାଇକି କରିବା ପାଇଁ କହିଛନ୍ତି ଆଉ ସେହିଟା ବିଲ୍ ହେବ ବ୍ୟସ୍ତ ହୁଅନ୍ତୁନି ଅବିକା ଏହି ଜୁନ ମାସ ପରେ ଯାଇକି ବିଲ୍ ହେବ ଅବିକା ବିଲ୍ ଆଉ ନାହିଁ ହୋଇପାରିବନି ଅବିକା ହଁ ରିପେଆରିଙ୍ଗ ପାଇଁ ତ ମୁଁ କହିଛି କହିଛି ତାଙ୍କୁ ଆସିକି କରିବେ ତୁରନ୍ତ କରିବେ ସେହିଟା ନା ନା ନା ପାଣିଟା ନିହାତି ବ୍ୟବହାର ଜିନିଷ ସେହିଟା ତ ନ କରିକି ରହି ହେବନି ତେଣୁ କରି ସେହିଟା ମୁଁ କହିଛି ଅଲରେଡ଼ି ସେ ଦି ତିନି ଦିନ ଭିତରେ ଆସିକି କରିବେ କଣ କହିଲେ ବିଲ୍ର ବିଲଟା ଅଇଖା ଜୁନ ମାସରେ ହୁଏନି ହଁ ଟିକେ ଟିକେ ନିର୍ମାଣ ପାଇଁ ତ ପଠାଉଛି ବ୍ଲକରୁ ଲୋକଙ୍କୁ ସେ ଯାଇକି ଟିକେ ଦେଖା ଦେଖି ଦେଖି କରି କେମିତି କଣ ସୁବିଧା ହେବ ଟିକେ ଆଡ଼ଜଷ୍ଟ କରିବା ପାଇଁ କରିଦେଇଛି ଏହି ବର୍ଷା ଦିନ ଶେଷରେ ଆମର କରିବା ଏ ସୁବିଧା ହେବ ଯେ ଆଟେ ଟାଇମ୍ ସବୁଯାକ କଲାବେଳକୁ ଆଉ ସମୟ ଦରକାର ନା ଆପଣ କହିଦେଉଛନ୍ତି କିନ୍ତୁ ସମୟ ଦରକାର ଅଛି

ସେହିଟା ଏ ବର୍ଷା ଦିନ ଗଛ ଗଛ ଲଗାଇବା ସବୁ ଭଲ ଭାବରେ କରିବା ଆମର ବ୍ୟସ୍ତ ହୁଅନ୍ତୁନି ହେଉ ଓକେ ଓକେ ନମସ୍କାର